ମୁଁ ଯେଉଁ ଭାଷା କହୁଛି ଦଶ ସଂଖ୍ୟାରେ ନଅ ନଅ ନଅ ଲକ୍ଷ ଆଠ ଲକ୍ଷ ଛଅ ସାତ ଲକ୍ଷ ଛଅ ଲକ୍ଷ ପାଞ୍ଚ ଲକ୍ଷ ତିନି ଲକ୍ଷ ଦୁଇ ଲକ୍ଷ ଏକ ଲକ୍ଷ ଏନ୍ଟା ପାଞ୍ଚଟା ସଂଖ୍ୟାରେ ମୁଁ କହୁଛି ଯେ ଦଶ ଲକ୍ଷ ପଚିଶି ଲକ୍ଷ ଅଠତିରିଶି ଲକ୍ଷ ଚାଳିଶି ଲକ୍ଷ ଅଶୀ ଲକ୍ଷ